ମୋ ଜୀବନ ସମୟରେ ପ୍ରଥମେ ଗୋଟେ ସାଧାରଣ ଟେକ୍ନୋଲୋଜି ରହିଲା ଟି ଭି ଓ ମୋବାଇଲ୍ ଯେଉଁ ଜିନିଷ କି ଆମେ ପୂର୍ବତନ ସମୟରେ ବା ଆମେ ଛୋଟ ସମୟ ଥିଲୁ ସେତେବେଳେ କୌଣସି ସରକାରୀ କାର୍ଯ୍ୟକ୍ରମ ବା ସରକାରୀ ସୂଚନାକୁ ଆମେ ଦୁଇଦିନ ଆଗରୁ ଦୁଇଦିନ ଆଗରୁ ମିଳୁଥିଲା କିନ୍ତୁ ଏବେ ଆମେ ଯେଉଁଦିନ କାର୍ଯ୍ୟକାରି ହେଉଛି ସେହିଦିନ ଆମେ ଟି ଭି ଟି ଭି ନ୍ୟୁଜ୍ ବା ମୋବାଇଲ୍ ନ୍ୟୁଜରୁ ଆମେ ସହଜରେ ଶୀଘ୍ର ପାଇପାରୁଛୁ ଯାହାଫଳରେ ଆମେ ଟି ଭି ଆଉ ମୋବାଇଲ୍ରେ ନ୍ୟୁଜ୍ ଦ୍ଵାରା ସୂଚନା ପାଇବାଦ୍ଵାରା ବିଭିନ୍ନ ପ୍ରକାର ବିପର୍ଯ୍ୟୟ ସମୟରେ ଯେମିତି ପ୍ରାକୃତିକ ବିପର୍ଯ୍ୟୟ ହେଉଛି ଯଥା ମରୁଡ଼ି ବାତ୍ୟା ଇତ୍ୟାଦି ହେଉଛି ସେହି ସେହିସବୁ ସୂଚନା ପାଇବାଦ୍ଵାରା ଆମେ ଶୀଘ୍ର ଲୋକମାନଙ୍କର ଜୀବନରକ୍ଷା ପାଇଁକା ବା ନିଜର ମୂଲ୍ୟବାନ ଜିନିଷ ନେଇ ଆମେ ଏକ ସୁରକ୍ଷିତ ସ୍ଥାନକୁ ମଧ୍ୟ ଆମେ ଯାଇପାରୁଛୁ ଯାହାକି ଆମ ଜୀବନର କାର୍ଯ୍ୟସ୍ଥଳୀକୁ ପ୍ରଭାବିତ କରିଥାଏ ବନ୍ୟା ବାତ୍ୟା ଦ୍ଵାରା ଲୋକମାନେ ମରିଯାଉଥିଲେ କିନ୍ତୁ ଏହିସବୁ ଟି ଭି ମୋବାଇଲ୍ ଇତ୍ୟାଦିର ପ୍ରଚଳନ ଫଳରେ ଲୋକମାନେ ଠିକ୍ ସମୟରେ ସୂଚନା ପାଇପାରୁଛନ୍ତି ଯାହାଫଳରେ ନିଜର ଜୀବନକୁ ସୁରକ୍ଷା କରିପାରୁଛନ୍ତି